ଆମ ଅଞ୍ଚଳରେ ରୋଜଗାରର ମୁଖ୍ୟତଃ ଉତ୍ସ ହେଉଛି କୃଷି ଯେଉଁଟାକି ବାପା ଦାଦା ଜେଜେବାପା ହେରିକା କରି ଆସୁଛନ୍ତି ତ ସେଇ କୃଷିରୁ ହିଁ ଯାହା ଓ ଉତ୍ପାଦନ ବାହାରୁଛି ନିଜର ଭରଣପୋଷଣ ହ ହେଉଥାଏ ତ କୃଷି ସେଇ ବିଲରେ ଏ ଗହମ ଚାଷ ଧାନଚାଷ ଅଁ ବାଦାମଚାଷ ଏ ଫୁଲଚାଷ ଏମିତି କରିକି ହିଁ ପିଲାଙ୍କୁ ପାଠ ପଢ଼ାନ୍ତି ବାପା ଦାଦା ମାନେ କୃଷିଉ କୃଷିରୁ ହିଁ ଏଇଟା ଗୋଟେ ଭଲ ଉପ ମାନେ କାର୍ଯ୍ୟ କୃଷି କାର୍ଯ୍ୟଟା ହେଉଛି ସବୁଠାରୁ ଭଲ କାର୍ଯ୍ୟ ସେମିତି ବେସରକାରୀ ଚାକିରି ବି କରିକି ଏ ଯେଉଁ ମାନେ ଶିଶୁମନ୍ଦିରରେ ଛୁଆମାନେ ପଢ଼ାଉଛନ୍ତି ଘର ଲୋକୋମାନେ ଶିଶୁମନ୍ଦିରରେ ପଢ଼ାଉଛନ୍ତି କିଛି ସ ପ୍ରାଇଭେଟ୍ ସଂସ୍ଥା କରିକି ସେମିତି ସରକାରୀ ଚାକିରି ତ ସମସ୍ତଙ୍କ ଭାଗ୍ୟରେ ନଥାଏ ଯେଉଁଟା ସରକାରୀ ଚାକିରି କରି ବି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏ ଶିଶୁମନ୍ଦିରରେ ପିଲା ପାଠ ପଢ଼ୁଛନ୍ତି ଏମିତି ପିଲାଙ୍କୁ ପାଠପଢ଼ା ହେଉଛି କୃଷି ହେଉଛି ସବୁଠାରୁ ଭଲ କାର୍ଯ୍ୟ କୃଷି କରିକି ହିଁ ସମସ୍ତେ ପରିବାର ଛୁଆଙ୍କୁ ପୋଷନ୍ତି କିଛି ନଥିଲେ ବି କିଛି ସଂସ୍ଥା ନଥିଲେ ବି କୃଷି ସଂସ୍ଥା କରିକି ହିଁ ଭରଣପୋଷୋଣ କରନ୍ତି ଏମିତି ଘରେ ବି ସମସ୍ତଙ୍କର ଗାଈ ବି ରୁହେ ଗାଈ ଗାଈର ବି ଯାହା କ୍ଷୀର ଘିଅ ଏଥିରୁ ବି କିଛି ସଂସ୍ଥା ନଥିଲେ ବି କୃଷିକାର୍ଯ୍ୟ କରିକି ଘରେ କୃଷି ଗାଈ ଏମିତି ସବୁ ଘରେ ରଖି ହିଁ ଏ ପିଲାମାନଙ୍କୁ ପାଠ ପଢ଼େଇ ଦିଅନ୍ତି ଘର କାର୍ଯ୍ୟ ହେଇଯାଏ